ମୋତେ ରୋଷେଇ କରିବାକୁ ସାଧାରଣତଃ ଭଲଲାଗେ ଆମ ଭାରତୀୟ ଖାଦ୍ୟ ଯେମିତିକି ଯେହେତୁ ମୁଁ ଭାରତର ଓଡ଼ିଶାରେ ରହୁଛି ସାଧାରଣତଃ ଆମର ଭାତ ଡାଲି ମାଛ ଚୁଚୁଡ଼ା ଆଉ ଚିକେନ୍ ଆଉ ସବୁ ମିଶେଇକି ଗୋଟେ ଘାଣ୍ଟ ତରକାରୀ ବିଭିନ୍ନ ପ୍ରକାରର ରୋଷେଇ କରିବାକୁ ମୋତେ ଭଲ ଲାଗେ ଆଉ ଆଜି କାଲି ମଣିଷ ଭାରି ସ୍ଵାଦିଷ୍ଟ ହୋଇଗଲାଣି ସ୍ଵାଦ ତାକୁ ସବୁ ବେଳେ ଗୋଟେ ଖାଇବାକୁ ଭଲ ଲାଗେନି ଆମେ ଯେମିତି ସାଧାରଣତ କୌଣସି ବୁଲିବା ପାଇଁ ଗଲେ ଫାର୍ଷ୍ଟ୍ ଫୁଡ୍ ଜିନିଷ ନିହାତି ଖୋଜୁଛନ୍ତି ଚାଉମିନ୍ ଏଗ୍ ରୋଲ୍ ଅଣ୍ଡା ରୋଲ୍ କତୁରୁ ଆରମ୍ଭ କରିକି ଏଗ୍ ରୋଲ୍ ସବୁ ସବୁ ଜିନିଷ ଖାଇବା ପାଇଁ ପସନ୍ଦ କରୁଛନ୍ତି ଗୋଟେ ମଣିଷ ତ ସବୁ ବେଳେ ଗୋଟେ ଜିନିଷ ତ ଖାଇପାରିବନି ସେଥି ପାଇଁ ମୁଁ ଘରେ କେତେବେଳେ ବାହାରୁ ନ ଆଣିକି ମଟନ୍ ଆମ ଘରେ ସମସ୍ତକୁ ପ୍ରାୟ ପସନ୍ଦ ଦକ୍ଷିଣ ଭାରତରେ ମଟନ୍ ବିରୀୟାନି ମୋତେ ରୋଷେଇ କରିବାକୁ ଭଲ ଲାଗେ କାହିଁକି ନା ଘରେ ସମସ୍ତେ ମଟନ୍ ଖାଆନ୍ତି ଆଉ ମଟନ୍ ବିରୀୟାନି କଲେ ସେମାନଙ୍କ ମନ ଖୁସିରେ ବି ଖାଆନ୍ତି ଆଉ ଘରେ କୌଣସି ପାର୍ଟି ହେଲେ କି କଣ ହେଲେ ଭୋଜି ଭାତ ହେଲେ ମୁଁ ସେ ରୋଷେଇ କରେ ଆଉ ସନ୍ଧ୍ୟା ବେଳେ ଘରକୁ କୌଣସି ଗେଷ୍ଟ୍ ଆସିଥିଲେ କି କଣ ଆଉ ଚାଉମିନ୍ ବି ମୁଁ ଭଲ କରେ ଆଉ କରିବା ପାଇଁ ବି ଭଲ ଲାଗେ ଆଉ କାହିଁକି ଭଲ ଲାଗେ କାରଣ ଜଣକୁ ରୋଷେଇ କରିକି ଖୁଏଇବା ସିଏ ମନ ଖୁସିରେ ଖାଇବ ସେଥିରେ ଯେଉଁ ଖୁସି ଅଛି ଆଉ କେଉଁଥିରେ ପ୍ରାୟ ନାହିଁ ମଣିଷ ସକାଳୁ ରାତି ପର୍ଯ୍ୟନ୍ତ କେବଳ ଖାଦ୍ୟ ପାଇଁ ହିଁ ସବୁ କରେ ଯଦି ମନ ପସନ୍ଦରେ ରୋଷେଇ କଲୁ ସମସ୍ତଙ୍କ ମନ ପସନ୍ଦରେ ସ୍ଵାଦିଷ୍ଟ ଖାଦ୍ୟ ବନିଇଲୁ ସମସ୍ତେ ଖାଇଲେ ମନ ଖୁସିରେ ତାହାଠୁ ଆଉ ବଡ ଜିନିଷ କିଛି ନାହିଁ ମୋତେ ଭଲ ଲାଗେ ଘରର ରୋଷେଇ କରିବା ପାଇଁ ଭଲ ଲାଗେ ବାହାର ରୋଷେଇ ବି ଆମର ମହାଦେଶର ମହାଦେଶୀୟ ସବୁ ଖାଦ୍ୟ ରହିଛି ସବୁ ଫାର୍ଷ୍ଟ୍ ଫୁଡ୍ ଜିନିଷ କତୁରୁ ଆରମ୍ଭ କରିକି ଏବେ ତ ସବୁ ଇଣ୍ଟରନେଟ୍ରେ ସବୁ ପ୍ରାୟ ମୋବାଇଲ୍ରେ ସବୁ ଛାଡୁଛନ୍ତି କୋଉ ଦେଶରେ କଣ କେମିତି ଖାଉଛନ୍ତି କେମିତି ବନା ହେଉଛି ଆଉ ମୁଁ ବି ବହୁତ ପ୍ରକାରର ଖାଦ୍ୟ ଶିଖିଛି ଆଉ ଆଉ ବନଉଛି ବି ଘରେ ଆଉ ଘରେ ସମସ୍ତେ କହନ୍ତି କି ଭଲ ବନଉଛୁ ଆଉ ସେଇଥିରେ ହିଁ ମୋତେ ଖୁସି ମିଳେ